ମୁଁ ପ୍ରାୟତଃ ରୋଷେଇ କରେନାହିଁ କିନ୍ତୁ ଯେବେ ବି ରୋଷେଇ କରୁଛି ମୋ ମାଆ ମୋତେ ପାଖରେ ବସି ସବୁକିଛି ଶିଖାଇ ଦେଇଥାନ୍ତି ଆଉ କେଉଁଥିରେ କେତେ ଲୁଣ ପାଣି ରାଗ ହଳଦୀ ପକେଇବା କଥା ମଧ୍ୟ କହିଥାନ୍ତି ଯଦି ଘରେ କିଏ ରାଗ ଖାଉନଥିବ ତେବେ ମୁଁ ସେଥିରେ ଅଳ୍ପ ଲଙ୍କା ଗୁଣ୍ଡ ପକାଇଥାଏ ଆଉ ଯଦି କିଏ ଲୁଣ କମ୍ ଖାଉଥାଏ ତେବେ ମୁଁ ମଧ୍ୟ ସେଥିରେ କମ୍ ଲୁଣ ପକାଇଥାଏ ଏମିତି ଅନ୍ୟମାନଙ୍କ ସ୍ୱାଦ ହିସାବରେ ମୁଁ ଖାଦ୍ୟରେ କିଛି ପରିବର୍ତ୍ତନ ଆଣିଛି ଥରେ ମୁଁ ମୋ ମାମୁଁ ଘରକୁ ଯାଇଥିଲି ସେଠାରେ ସମସ୍ତେ ଅଳ୍ପ ରାଗ ଖାଇଥାନ୍ତି ତ ମୁଁ ରୋଷେଇ କରିବା ବେଳେ ମୋ ମୋ ଆଈ ମୋତେ କହିଲେ ତରକାରୀରେ କମ୍ ଲଙ୍କା ଗୁଣ୍ଡ ପକା ମୁଁ ମଧ୍ୟ ତରକାରୀରେ କମ୍ ଲଙ୍କା ଗୁଣ୍ଡ ପକାଇ ପକାଇଲି